ହଁ ରୋଷେଇ ଶିଖିବା ପାଇଁ ବହୁତ ଆଗ୍ରହୀ ଥିଲି ରୋଷେଇ ଶିଖିବା ପାଇଁ ହେଲେ ମୁଁ ପ୍ରଥମେ ରୋଷେଇ କରିବା ଆଗରୁ ୟୁଟ୍ୟୁବ୍କୁ ଯାଇ ୟୁଟ୍ୟୁବ୍ରେ ଦେଖେ ପୂର୍ବରୁ ଯେତେବେଳେ ମୋବାଇଲ୍ ମୋ ପାଖରେ ନଥିଲା ସେତେବେଲେ ମୁଁ ଟି ଭି ଦ୍ୱାରା ରୋଷେଇ ଦେଖି କରିବାକୁ ମୋର ଆଗ୍ରହ ବହୁତ ଥିଲା ମୁଁ ରୋଷେଇ କରି ସମସ୍ତଙ୍କୁ ଖୁଆଇବାକୁ ମୋର ଇଚ୍ଛା ଥିଲା ନୂଆ ନୂଆ ଜିନିଷ ଦେଖି ନୂଆ ନୂଆ ଜିନିଷ ତିଆରି କରିକିରି ସମସ୍ତଙ୍କ ଭାରି ଖୁସିରେ ଥିଲି ଏବଂ ଏବେ ମୁଁ ୟୁଟ୍ୟୁବ୍ର ସାହାଯ୍ୟ ନେଇ ୟୁଟ୍ୟୁବ୍ ମାଧ୍ୟମରେ ଦେଖି ବିଭିନ୍ନ ଖାଦ୍ୟ ତିଆରି କରି ପରିବାରରେ ଆନନ୍ଦ ଦେଉଛିି ରୋଷେଇ କରିବା ନିଜ ଘରେ ରୋଷେଇ କରି ଖାଇବା ବହୁତ ଭଲ ଗୋଟିଏ ରେଷ୍ଟୁରାଣ୍ଟ୍ଠାରୁ ଗୋଟିଏ ଭୋଜନାଳୟଠାରୁ ଘରେ ଖାଇବା ଅତ୍ୟନ୍ତ ଭଲ କାହିଁକିନା ଗୋଟିଏ ହୋଟେଲ୍ ରେଷ୍ଟୁରାଣ୍ଟ୍ରେ ନିଜ ଅନୁସାରେ ଖାଦ୍ୟ ତିଆରି ହୋଇନଥାଏ କାହିଁକିନା ସେଇଠି ହଜାର ହଜାର ଲୋକ ଆସନ୍ତି ହଜାର ହଜାର ପ୍ରକାର ଖାଦ୍ୟ ଖାଆନ୍ତି ହଜାର ହଜାର ମତ ଦିଅନ୍ତି କୌଣସି ଖାଦ୍ୟରେ କେଉଁ ସମୟରେ ଅଧିକ ଲୁଣ ତ ଅଧିକ ମସଲା ପଡ଼ିଥାଏ କିନ୍ତୁ ଘରେ କଲେ ନିଜ ସ୍ୱଇଚ୍ଛାରେ ନିଜ ଅନୁସାରେ ଖାଦ୍ୟ ତିଆରି କରି ନିଜ ଶରୀର ପାଇଁ ମଧ୍ୟ ଠିକ୍ ଦେଇଥାଏ ସେଥିପାଇଁ ରୋଷେଇକୁ ନିଜ ଘରେ କରିବା ପାଇଁ ମୁଁ ବହୁତ ଭାବରେ ଶିଖିବାକୁ ଚେଷ୍ଟା କରିଛି ୟୁଟ୍ୟୁବ୍ ମାଧ୍ୟମରେ ଟି ଭି ସୋରେ ଯେଉଁ ବାହାରେ ଯେଉଁ ଦେଖାଏ ତାହା ମଧ୍ୟ ମୁଁ ଦେଖି ଆଉ ତାକୁ ଥରେ ଦୁଇ ଥର କରି ମା'ଙ୍କ ମଧ୍ୟ ସାହାଯ୍ୟ ନେଇଥାଏ କେତେବେଳେ ଯଦି ନ ହୁଏ ତ କେତେବେଳେ ଭଉଣୀମାନେ ମଧ୍ୟ ସାହାଯ୍ୟ କରିଥାନ୍ତି ଆଉ ଏମିତି କରି ମୋର ରୋଷେଇ କାର୍ଯ୍ୟଟା ହୋଇଯାଏ